ମୁଁ ମନେ ରଖିଥିବା ପାଞ୍ଚୋଟି ତାରିଖ ହେଉଛି ପନ୍ଦର ଆଠ ଉଣେଇଶ ଶହ ସତଚାଲିଶ ଛବିଶ ଏକ ଉଣେଇଶଶହ ନବେ ତେଇଶ ତିନି ଦୁଇହଜାର ସତର ବାର ତିନି ଦୁଇହଜାର ଅଠର ଅଠର ନଅ ଉଣେଇଶ ଶହ ଏକାନବେ